ହଁ ଏଇଟା ସେ ବିଷମ କଟକ ଏ ଟି ଏମ୍ ଯେଉଁ ପୁରୁଣା ବସଷ୍ଟାଣ୍ଡ ଏ ଟି ଏମ୍ ପାଖରେ ଥିବା ଚାର୍ଜର୍ ମୋବାଇଲ ଦୋକାନ ଲାଗିଛି ନା ହଁ ମୁଁ ଆପଣଙ୍କ ଠାରୁ ଗୋଟେ ଚାର୍ଜର୍ ନେଇଥିଲି ଟାଇପ୍ ସି'ର ହଁ ସେ ଚାର୍ଜର୍ କିଛି କାମ ଦେଉନି ନା ତା'ର ଆଡ଼ାପ୍ଟର୍ କାମ ଦେଉଛି ନା ସେ କେବଲ୍ଟା କାମ ଦେଉଛି

ଆପଣ କେମିତିଆ ଚାର୍ଜର୍ ରଖୁଛନ୍ତି ସେ ଚାର୍ଜର୍ କିଛି ଭଲ ନାହିଁ କାହା ମୋବାଇଲ ବି ଚାର୍ଜ ହେଉନି କେତେଥର ଟ୍ରାଏ କରିସାରିଲି ହଁ ଆପଣ କେମିତିଆ ଚାର୍ଜର୍ ଦେଉଛନ୍ତି ମୁଁ ସେ ଚାର୍ଜର୍ ଏକ୍ସଚେଞ୍ଜ କରିବି ମୋତେ ସେ ଚାର୍ଜର୍ ଆଉ ଦରକାର ନାହିଁ ଖରାପ ଚାର୍ଜର୍ ନେଇକି ମୁଁ କ'ଣ କରିବି ହଁ କ'ଣ ହେଇଥିଲା କ'ଣ ନାହିଁ ମୋତେ ଆପଣ ସେ ଚାର୍ଜର୍ ଦେଇ ଦେଲେ ହୁଁ ସେ ଚାର୍ଜର୍ ହୁଁ ଚାର୍ଜର୍ ଖରାପ ହେଇଛି ହଉ ରଖୁଛି